ହ୍ୟାଲୋ ଆପଣ ମା' ମଙ୍ଗଳା ଟ୍ରାଭେଲ୍ସରୁ କହୁଛନ୍ତି କି ମୁଁ ରାଜନଗରରୁ ବିକ୍ରମ କହୁଥିଲି ଆଜ୍ଞା ମୋ'ର ଏକ ଗାଡ଼ି ଆବଶ୍ୟକ ଯେଉଁଥିପାଇଁ କି ମୋ'ର ସାଙ୍ଗ ଓ ମୋ' ପରିବାର ସହ ଏକ ଟ୍ରିପରେ ଯିବୁ ଯାହାକି ପାଞ୍ଚଦିନ ଖଣ୍ଡେ ବୁଲିବୁ ଆପଣଙ୍କର ଡ୍ରାଇଭର ଆବଶ୍ୟକ ନାହିଁ କାରଣ ମୁଁ ଡ୍ରାଇଭିଙ୍ଗ ଶିଖିଛି ନା ମୁଁ ନିଜେ ଗାଡ଼ି ଚଲେଇବି ଆଉ ସେ'ଥିପାଇଁ ମୋ'ର ଏକ ଗାଡ଼ି ଆବଶ୍ୟକ ଆପଣ ଦେଇପାରିବେ ଆଛା ମୋତେ କୁହନ୍ତୁ ଆପଣ କିଲୋମିଟର ହିସାବରେ ପଇସା ନେବେ ନା ଆପଣ ଦିନକ ହିସାବରେ ପଇସା ନେବେ ମୋତେ ସେ'ଟା କହିକି ବୁଝିକି କୁହନ୍ତୁ